ଆଜ୍ଞା ଆଜ୍ଞା ନମସ୍କାର ମୋ ନାଁ ବରାଳ ବେହେରା ମୁଁ ଗୁଡ଼ିରି ସାହିରୁ ଆସିଥିଲି ସୋ ଆପଣଙ୍କ ରେଷ୍ଟୁରାଣ୍ଟ୍ ବହୁତ ଭଲ ସେଇଥିପାଇଁ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ କିଛି ଜିନିଷ ନେବା ପାଇଁ ଚାହୁଁଅଛି ଯଦି ଆପଣ କୃପା କରି ଦେଇପାରିବେ ସୋ ତା' ଗୁଡ଼ିକ ମୁଁ ନାଁ କହିବି ଭାତ ଦି'ଟା ଡ଼ାଲି ଚିକେନ୍ ଛତୁ ପନିର୍ ଅଣ୍ଡା ଚିକେନ୍ ସାଲାଡ଼୍ ଆଉ ଚିପ୍ସ ପାମ୍ପଡ଼ ଆହୁରି ଖଟା ଡ଼ାଲି ଆଉ ସାମ୍ବର୍ ଇତ୍ୟାଦି ଏସବୁ ମୁଁ ନେବା ପାଇଁ ଚାହୁଁଛି ଯଦି ଆପଣଙ୍କ ପାଖରେ ଜିନିଷ ଏଭେଲେବଲ୍ ଅଛି ସୋ ଏଗୁଡ଼ାକ ତ ଦେଇପାରିବେ ତ ଯଦି ମୁଁ ଏଗୁଡ଼ାକ କରେ ଚାହୁଁଛି ତ ଯଦି ଯତାର୍ଥ ଦେଇପାରିବେ ତ ସେଇଥିପାଇଁ ଅର୍ଡ଼ର୍ ତ ରେଜିଷ୍ଟ୍ରେସନ୍ କରିଦିଅନ୍ତୁ ଆଉ ଏକ୍ସଟ୍ରା ଚିପ୍ସ ପାମ୍ପଡ଼ ଆହୁରି ଖଟା ଦେଇଦେବେ